ଭାଇ ଆଉ ଲିଙ୍ଗରାଜ ମନ୍ଦିରଠି ପହଞ୍ଚିବାକୁ ଆମକୁ କେତେ ଟାଇମ ଲାଗିବ ରାସ୍ତା ତ ସବୁଠି କାମ ହେଉଛି ସେଥିପାଇଁ ଡେରି ହେଲାଣି ଯା'ହେଲେ ବି ଆଉ ଆନୁମାନିକ ଭାବେ କହିଲ ଆଉ କେତେ ସମୟ ଲାଗିବ କେତେ ତିରିଶ ମିନିଟି ଓ ହେଉ ଟିକେ ଜଲଦି ପହୁଞ୍ଚାଇ ଦିଅନ୍ତୁ ଆଉ